ବର୍ତ୍ତମାନ ଆମ ଅଞ୍ଚଳରେ କୃଷି ମାନେ ବହୁତ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଚାଷ କରିବା ପାଇଁ ଯେହେତୁ ପାଣିର ଅଭାବ ଆମ ଅଞ୍ଚଳରେ କୃଷିମାନେ ଚାଷ କରୁଛନ୍ତି ଏଠି ପ୍ରାୟତଃ ସମସ୍ତେ ଚାଷୀ ଚା ଧାନ ଚାଷ କରନ୍ତି ଚାଷ କରିବା ପୂର୍ବରୁ ସେମାନେ ପାଣି ତ ପ୍ରାୟ ଅସୁବିଧା ହେଉଛି ଧାନ ଚାଷ କରିଥିବେ ପାଣି ନହେଲେ ଧାନ ମରିଯାଉଛି ଏଠାରେ ଆମର ଚାଷ କରିବା ଲାଗି ଆଗରୁ ଲଙ୍ଗଳ ହଳ ବଳଦ ବ୍ୟବହାର କରୁଥିଲେ ଏବେ ଆଉ ନାହିଁ ଗାଡ଼ିର ସାହାଯ୍ୟ ନେଉଛନ୍ତି ଗାଡ଼ି ବି ହେଉନାହିଁ ବେଶୀ ମେସିନ୍ ଫେସିନ୍ ସାହାଯ୍ୟ କରିପାରୁନାହାଁନ୍ତି ଆଉ ସେହେତୁ ପାଣିର ଅସୁବିଧା ହେଉଛି ବୋଲି ଏଠି ନାହିଁ କେନାଲ୍ ନାହିଁ କି କିଛି ସୁବିଧା ନାହିଁ ସେଥିପାଇଁ ଚାଷୀମାନେ ବହୁତ ହଇରାଣ ହେଉଛନ୍ତି